ଆମ ଅଞ୍ଚଳରେ ସାଧାରଣ ବିଭିନ୍ନ ପ୍ରକାର ଲୋକ ଅଛନ୍ତି ଆମର ଓଡ଼ିଆ ଲୋକ ଅଛନ୍ତି ମାହାନ୍ତ ଲୋକ ଅଛନ୍ତି ଆଦିବାସୀ ଲୋକ ଅଛନ୍ତି ଏମ୍ତି ସବୁ ଲୋକ ଅଛନ୍ତି ତ ଆମ ଗାଁରେ ଆମର ବେଶୀ ଆମର ମାହାନ୍ତ ଲୋକ ଅଛନ୍ତି ତେଣୁ ଆମର ମାହାନ୍ତ ଲୋକମାନେ ଆମ ମକର ପର୍ବରେ ମକର ପର୍ବଟା ବେଶୀ ମାନନ୍ତି ମକର ପର୍ବରେ ଆମର ଟୁସୁ ମେଳା ହୁଏ ଟୁସୁ ମେଳାରେ ଆମର ଗୀତ ହୁଏ ନାଚ ହୁଏ ତାପରେ ଆମର କାଳିପୂଜା କାଳିପୂଜାରେ ଆମର ଦୀପାବଳି ଦିନ ଆମର ଗୁରୁ ବାନ୍ଧନ୍ତି ବନ୍ଦଣା କୁହନ୍ତି ସେଇଟାକୁ ବନ୍ଦଣାରେ ଆମର ସବୁ ଗୁରୁ ନାଚ କରନ୍ତି ସବୁ ମାହନ୍ତ ଗୀତ ଗାଆନ୍ତି ଗାଆନ୍ତି ଆମର ମାଦଳ ବଜାନ୍ତି ତା'ପରେ ଆମର ରହିଲା ଆହୁରି ଆମର ଯେଉଁ ଇଏ ଆମର କରମ ହୁଏ କରମ ନାଚରେ ଆମର ସବୁ ପ୍ରକାର କରମ ଗୀତ ଗାଆନ୍ତି ଯେକୌଣସି ପର୍ବ ହେଲା ଆମର ଟିକେ ମାହାନ୍ତ ଗୀତ ଅଧିକା ଆଉ ଆମର ଝୁମର ଗୀତ ଯେହେତୁ ଆମର ଏଇଟା ଆମର ମାହାନ୍ତ ଏରିଆ ତେଣୁ ଆମର ଝୁମର ଗୀତଟା ବେଶୀ ଚାଲେ ଗାଆନ୍ତି ଆମର ମାହାନ୍ତ ଗୀତ ଗାଆନ୍ତି ଝୁମର ଗୀତ ନାଚ ହୁଏ ଗୀତ ଏମିତି ସବୁ ହୁଏ ଆଉ ଆମର ଯେଉଁ ମାହାନ୍ତ ଏରିଆ ଯଦି ଝିଅ ଝିଅ ବାହାଘର ହେଲେ ବି ଆମର ମାହାନ୍ତ ଟୋକାମାନେ ଆମର କାନ୍ଦଣା ଗୀତ ଗାଆନ୍ତି ଆମ ମାହାନ୍ତ ବାହାଘରରେ ଆମର ଯେଉଁ ଝିଅ ବିଦାଇ କରନ୍ତି ଝିଅ ବିଦାଇରେ ବି ଆମର କାନ୍ଦଣା ଗୀତ ଗାଆନ୍ତି ଆମର ଯେଉଁ ବାହାଘର ବେଳେ ବାହାଘରିଆ ଗୀତ ଗାଆନ୍ତି